ସାମ୍ପ୍ରତିକ ଘଟଣା କହିଲେ କି ସମ୍ବାଦ କାହାଣୀ କହିଲେ ସାଧାରଣତଃ ଆମ ଗାଁରେ ହୋଇଥିବା ଦୋଳଯାତ୍ରାକୁ ଆମେ ବୁଝାଇଥାଉ ଯେଉଁଟାକି ପ୍ରତିବର୍ଷ ଫଗୁ ଫଗୁଣ ମାସରେ ହୁଏ ଦୋଳପୂର୍ଣ୍ଣିମା ଆମର ଦୋଳପୂର୍ଣ୍ଣିମାରେ ଆମ ଗାଁରେ ଥିବା ରାଧାକୃଷ୍ଣ ଯେଉଁ ଦୋଳ ମେଲଣରେ ବୁଲନ୍ତି ଗାଁ ସାରା ହୋଲି ଖେଳନ୍ତି ଆମ ଗାଁରେ ସେଥିପାଇଁ ମଧ୍ୟ ଏକ ଯାତ୍ରା ଅନୁଷ୍ଠିତ ହୁଏ ଗାଁ ଲୋକମାନେ ଗାଁ ପିଲାମାନେ ଯାତ୍ରା ଶିଖିକି ଗାଁରେ ଦୁଇ ଦିନ ଧରି ଡ୍ରାମା କରନ୍ତି ଆମେ ଗାଁର ବା ଗାଁ ପିଲାମାନେ ଯେକୌଣସି ଦୂରରେ ଥାଆନ୍ତୁ କି ଯେକୌଣସି ରାଜ୍ୟରେ ଥାଉ ଯେକୌଣସି ସହରରେ ଥିଲେ ମଧ୍ୟ ଆମେ ସେହିଦିନ ଗାଁକୁ ଆସିକି ଆମର ଉତ୍ସବ ପାଳନ କରୁ ଯେଉଁଟାକି ଆମର ବହୁତ ବଡ଼ ଭଲ ଆମ ପ୍ରତିବର୍ଷ ଏହି ସାମ୍ପ୍ରତିକ ଘଟଣା ଆମର ହୁଏ ପ୍ରତିବର୍ଷ ଆମର ଏହିଭଳିଆ ପୂଜା ହୁଏ